ହଁ ଦେଉଛି ଏବେ ତ ବେଶୀ ପେଟ୍ରୋଲ୍ ରେଟ୍ ବେଶୀ ବଢ଼ି ଯାଉଛି ତ ଲୋକ ବି ଆସୁ ନାହାନ୍ତି ବେଶୀ ଆଉ କ'ଣ ହେଉଛି ଲୋକ ବି କ'ଣ ଆଉ ଯିଏ ପାଞ୍ଚ ହଜାର ଟଙ୍କା ପକଉ ଥିଲା ଏବେ ଦୁଇ ହଜାର ଟଙ୍କା ପକଉଛି ଏବେ ତ ଆପଣ ଦେଖୁଛନ୍ତି ମୁଁ ବସୁଛି ସବୁବେଳେ ଏ ପେଟ୍ରୋଲ୍ ବେଶୀ ରେଟ୍ ବଢ଼ି ଯାଉଛି ତ ମାର୍କେଟ୍ରେ ବି ପଇସାର ବି ବେଶୀ ବଢ଼ି ଗଲା ପରେ ଲୋକମାନେ ବି କ'ଣ ହେଇଛି ସବୁ ଜିନିଷ ଦାମ୍ ବଢ଼ି ଯାଉଛି ଦାମ୍ ବଢ଼ିଲା ପରେ ଲୋକ ବି ଯାହାର ଯେତେ ଦରକାର ଥିଲା ହଜାର ଟଙ୍କା ପେଟ୍ରୋଲ୍ ପକାଇବା ଥିଲା ସେ ଦୁଇ ଶହ ତିନି ଶହରେ କାମ ଚଳାଇ ଦେଉଛି ସବୁବେଳେ ଆଡ଼ଜେଷ୍ଟରେ ଚାଲିଛନ୍ତି ଲୋକ ଆଉ ହଁ ବହୁତ କମ୍ ଆସୁଛନ୍ତି ଏବେ ଆଉ ଯେଉଁ ଯେଉଁ ଭାଇ ଚାରି ହଜାର ଟଙ୍କାର ପେଟ୍ରୋଲ୍ ପକଉ ଥିଲା ସେ ଦୁଇ ହଜାର ଟଙ୍କାର ତେଲ ପକଉଛି ସବୁଠାରୁ ତ ଖର୍ଚ୍ଚ ଟାଇପ୍ର କାମ କରୁଛନ୍ତି ସମସ୍ତେ ଆଉ ହଁ ତେଲ ତେଲ ରେଟ୍ ବଢ଼ିବା ଦ୍ୱାରା ସବୁ ଯେତେ ଡାଲି ଫାଲି ଯେତେ ଖାଇବା ଜିନିଷ ସବୁ ରେଟ୍ ବଢ଼ି ଯାଉଛି ସବୁ ରେଟ୍ର ଯେତେ ବେଶୀ ବଢ଼ି ତେଲ ଯେତେ ବେଶୀ ବଢ଼ୁଛି ସବୁ ପନିପରିବା ଚାଷ ଜିନିଷ ସବୁ ତ ରେଟ୍ ବଢ଼ି ଯାଉଛି ତ ସେଥିପାଇଁ ଲୋକମାନେ ଏବେ ଆଉ ଆସୁ ନାହାନ୍ତି ବେଶୀ ଆମେ ବି ଆଉ ଯେତେ ଟଙ୍କା କମଉ ଥିଲା ସେତେ କମ୍ କମ୍ କମ୍ ହେଉଛି ଆଉ ଏଇଟା ତ ସରକାରର ନିୟମ ଧାର୍ଯ୍ୟ ଅନୁଯାୟୀ କାମ ଚାଲିଛି ନା ଯେଉଁ ପେଟ୍ରୋଲ୍ଟା କ'ଣ ଯଦି ସରକାର ଯେଉଁ ନିୟମ କାନୁନ୍ ଆରମ୍ଭ କରିଛି ସେହି ହିସାବରେ ଦର ଦାମ୍ ସବୁ ବୃଦ୍ଧି ପାଉଛି ଆଉ ଦର ଦରଦାମ୍ ବୃଦ୍ଧି ପାଇଲେ ଲୋକମାନେ ବି ଟିକେ ମହଙ୍ଗା ମାଡ଼ରେ ଟିକେ ଫସି ଯାଉଛନ୍ତି ଆଉ ହ ତୁମର ତ ସବୁ ବେଳେ ପେଟ୍ରୋଲ୍ ପକଉଛ ଦେଖୁ ଥିବ ସବୁବେଳେ ଆଉ ସବୁବେଳେ ଦେଖୁଛ ବେଶୀ କମ୍ ବହୁତ କମ୍ ଆମର ବେଶୀ ଆଉ ଇନ୍କମ୍ ବେଶୀ ଆଉ ହଉନି ସବୁର ଦରଦାମ୍ ତ ବଢ଼ି ଗଲା ଆଉ କ'ଣ କରିବେ ଏମିତି ହେଲେ କ'ଣ ଆଉ ଚଳି ହେବ ଆଉ ତେଲର ଦାମ୍ ଯଦି ବେଶୀ ପ୍ରୋବ୍ଲେମ୍ ହେଲା ଆଗକୁ ଆଗକୁ ପ୍ରୋବ୍ଲେମ୍ ହେବାକୁ ଯାଉଛି ଆଉ ଲୋକ ଯେତେ ତେଲ ପକଉ ଥିଲେ ବହୁତ କମ୍ ପକଉଛନ୍ତି ହେଲା ଆଉ କେମିତି କମ୍ ତେଲରେ ହେବ ସେ ସେଇ ସବୁ ଲୋକମାନେ ସବୁ ଚାହୁଁଛନ୍ତି କେମିତି କମ୍ ତେଲ ତେଲରେ ହବ ସେଇଟା ସମସ୍ତେ ଚାହୁଁଛନ୍ତି ଆଉ ହେବନି ଖର୍ଚ୍ଚ କେମିତି କ'ଣ ହେବ ସେଇଟା ତ ସମସ୍ତେ ସମସ୍ତେ ସବୁବେଳେ ଭାବୁଛନ୍ତି ଆଉ ଆଗରୁ କ'ଣ ହେଇଥିଲା ଟ୍ରକ୍ ସବୁ ଜିନିଷ ଆସୁ ଥିଲେ ମିନିମମ୍ ପାଞ୍ଚ ହଜାର ସାତ ହଜାର ଆଠ ହଜାରର ତେଲ ପକଉ ଥିଲେ ଏବେ ସେମାନେ ଆସୁଛନ୍ତି ଦୁଇ ହଜାର କିଏ ଦୁଇ ହଜାର ଟ୍ରାକ୍ଟର ଗୁଡ଼ା ଆସୁ ଥିଲେ ସେ ଟ୍ରାକ୍ଟର ବି ସେମାନେ ତେଲ ପକା କମ୍ ତେଲ ତେଲ ପକାଇଲେ ଜେସିବି ବାଲା ଆସୁଥିଲା ସବୁ ସେମାନେ କମ୍ ତେଲ ପକଉଛନ୍ତି ଏମିତି ଯଦି ଆସ୍ତେ ଆସ୍ତେ ପୁରା କମିବାରେ ଲାଗିଛି ପେଟ୍ରୋଲ୍ ପକାଇବାରେ ଲୋକମାନେ ବହୁତ କମ୍ ପକଉଛନ୍ତି